ଭାଇ ଆପଣ ଅଟୋ ବାଲା କହୁଛନ୍ତି ଭାଇ ଆପଣ ମାଲକାନଗିରି ଯିବ କି ଭାଇ ମୋ ସହିତ ଦିନସାରା ରହିବ ବୋଲେ କେତେ ଗୁଡ଼ିଏ ଗାଁ ଗାଁ କୁ ଯିବାକୁ ହେବ ବାକି ଅଛି ତ ପଇସା ହଁ ହଉ ହଁ ଭାଇ କେତେ ଭାଇ ହଁ ଟିକେ କମ୍ କଲେ ହେବ ନା ନାଇ

ହଉ ଠିକ୍ ଅଛି ଭାଇନା କେତେବେଳେ ଆସିବ ଭାଇ ଭାଇ କାଲି ସକାଳେ

ଭାଇ କାଲି ମେଳା ମାଲକାନଗିରି ତା ପରେ କୋରାପୁଟ ଗାଇବାକୁ କରିବା ଆଉ ଗୋଟେ ଲୋନ୍ ଉଠାଇଥିଲି ତ ଭାଇ କୋରାପୁଟ କୁ ଯାଇ ଯାଇବାକୁ ସେଇଆ ଭାଇ କେତେ ଟଙ୍କା ଲାଗିବ ଭାଇ ଭାଇ ତ ବାକି ପଇସା ପଡ଼ିଛି ତ କଲେକ୍ସନ୍ କରିବାକୁ ଯିବାକୁ ପଡ଼ିବ ହେଲେ ଭାଇ କାଲି ଆସ ଭାଇ

ଭାଇ ଘଣ୍ଟା ବେଲେ ଭାଇ ଆପଣକୁ ମୁଁ କହିଥିଲି ସେ ଗାଁ କଥା ଆପଣ ଚିହ୍ନିଛି ତ ହଁ

ହଁ ଭାଇ ଭାଇ ଟିକେ ଲେଟ୍ ହେଇପାରେ ହଁ ଭାଇ ଆପଣ କିଲୋମିଟର ହିସାବ କରି ଦିଅ ଭାଇ କେତେ ହେବ ଟୋଟାଲ୍ ହଁ ଭାଇ ହଁ ହଁ ଭାଇ ହଁ ଭାଇ କିଛି ଅସୁବିଧା ନାଇ ଖାଲି ଯାଇ ଆଉ ପଳାଇ ଆସିବ ନାଇ ଭାଇ ନାଇ ଭାଇ ଆପଣଙ୍କ କେତେ ହେଇପାରେ କେତେ କିଲୋମିଟର ହେଇପାରେ ଭାଇ

ଭାଇ ଆପଣଙ୍କୁ କହିଥିଲି ନା ଏଇ ଏଇ ଗାଁ ରେ ଯିବି ବୋଲି ହ ବେଲେ ଟୋଟାଲ୍ରେ କେତେ କିଲୋମିଟର ହେଇପାରେ ହଁ ଟୋଟାଲ୍ ଟୋଟାଲ୍ ହିସାବ କରିଲେ ମୁଁ ମାନେ ପଇସା ଆଡ଼ଭାନ୍ସ ରଖିଥାନ୍ତି ଆଉ ଓ ହଁ

ହଉ କିଲୋମିଟର ହିସାବରେ ମାନେ ଟୋଟାଲ୍ଟା କେତେ ଆପଣ ଟିକେ ଟୋଟାଲ୍ ମାନେ ହିସାବ କରିକି କହିଲେ ତ ମୁଁ ଆଡ଼ଭାନ୍ସ ରଖିବି ନା

ଓ ହୋ ହଉ ଭାଇ ହଁ ଭାଇ ହଁ ଭାଇ କ'ଣ କହୁଥିଲି ଭାଇ ଭାଇ ଟଙ୍କାର କିଛି ଅସୁବିଧା ନାଇ ବି ଆପଣ ଆସନ୍ତୁ

ହାଲୋ କାଲି ଟିକେ ସକାଳୁ ସକାଳୁ ଆସିବାର ବ୍ୟବସ୍ଥା କରନ୍ତୁ ଭାଇ ଥାର୍ଟିଏଇଟ୍ ଭାଇ

ଆସନ୍ତୁ ଭାଇ ହଁ ଭାଇ ରଖୁଛି ଭାଇ